ହ୍ୟାଲୋ ଓଲା ଡ୍ରାଇଭର କହୁଛନ୍ତି ତ ମୁଁ କୁମୁରିସିଆଁରୁ କହୁଥିଲି ଗୋଟିଏ ଛୋଟ କାର୍ ବୁକ୍ କରିବାର ଥିଲା ତ ଆମେ ଯିବୁ ଟିକିଏ କୁମୁରିସିଆଁରୁ ଢ଼େଙ୍କାନାଳ ତିନିଜଣ ବସିବାପାଇଁ ଆଜ୍ଞା ଆସିବେ କୋଡ଼ିଏ ତାରିଖ ଦିନ ଆସିବେ ଦଶଟା ବେଳକୁ ଦିନ ଦଶଟା ବେଳୁ ଆସିବେ ଟିକିଏ ଯିବାର ଅଛି ଆଉ କୁମୁରିସିଆଁରୁ ଢ଼େଙ୍କାନାଳ ଆଜ୍ଞା ଆଜ୍ଞା ଠିକ ଟାଇମ୍ ରେ ଆସି ପହଞ୍ଚିବେ ଆଜ୍ଞା ଆମେ ରେଡ଼ି ହୋଇଥିବୁ ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା ଧନ୍ୟବାଦ